କୃଷକ କିମ୍ବା ଆଖପାଖ କୁକୁଡ଼ା ରକ୍ଷକ ମାନେ ସେମାନେ ବିଭିନ୍ନ ଷ୍ଟୋର୍କୁ ଯାଇ ସେଠାରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁଡ଼ା ଚୟନ କରି ପାରିବେ ବିଭିନ୍ନ ପ୍ରଜାତିର କୁକୁଡ଼ା ମଧ୍ୟ ଉପଲବ୍ଧ ହୋଇଥାଏ ସେମାନେ ମଧ୍ୟ ପରସ୍ପର ଠାରୁ ଭିନ୍ନ ଭିନ୍ନ ହୋଇ ଥାଆନ୍ତି ଯେମିତିକି ବ୍ରୟଲର୍ ଦେଶୀ କୁକୁଡ଼ା ଏବଂ କଡ଼କନାଥ କୁକୁଡ଼ା ବ୍ରୟଲର୍ କୁକୁଡ଼ାକୁ ଲୋକମାନେ ବହୁତ ମାତ୍ରାରେ କିଣିଥାଆନ୍ତି ସେମ୍ ସେହି କୁକୁଡ଼ାଟି ଦେଶୀ ଏବଂ କଡ଼କନାଥ ଠାରୁ ମଧ୍ୟ ଭିନ୍ନ ହୋଇଥାଏ ସେହି କୁକୁଡ଼ା ଲୋକମାନଙ୍କୁ ବହୁତ କମ ରେଟ୍ରେ ମଧ୍ୟ ମିଳି ଯାଇଥାଏ